ଗୋଟେ ନବଜାତି ଶିଶୁର ଯତ୍ନ ନେବା ପାଇଁ ଆମେ ତାକୁ ପ୍ରଥମେ ଖାଇବାକୁ ଦେବାକୁ ପଡ଼ିବ ତାକୁ ଖାଇବାକୁ ଆମେ ଏ ମା' କ୍ଷୀର ନହେଲେ ସେରେଲାକ୍ ନହେଲେ ହ୍ରଲିକ୍ସ ଆଦି ଓ ନହେଲେ ଫୁଟା ପାଣି ଗରମ ପାଣି ତାକୁ କେବେ ଥଣ୍ଡା ପାଣି ଦିଆଯାଏ ନାହିଁ କାହିଁକି ନା ଥଣ୍ଡା ପାଣି ଦେଲେ ତାକୁ ଜ୍ୱର କାଶ ହୋଇଥାଏ ଓ ତା'ର ଦିନକୁ ଦୁଇଥର ଡ୍ରେସ୍ ପ୍ୟାଣ୍ଟ ଚେଞ୍ଜ କରିବା ଦରକାର ଓ ଯଦି ଚେଞ୍ଜ ନକଲେ ତା'ହେଲେ ତାଙ୍କ କତିକି ଜ୍ୱର ଥଣ୍ଡା ମଧ୍ୟ ହୋଇପାରେ ଓ ସେମାନଙ୍କର ଙ୍କୁ ଝାଡ଼ା ଫାଡ଼ା ହେଲେ ତାକୁ ଭଲ ସେ ପୋଛି ଡେଟଲ୍ ପାଣିରେ ଧୋଇବା ଦରକାର ଧୋଇକି ଖରା ଶୁଖାଇବା ଦରକାର ଯଦି ଆମେ ତାକୁ ନ ନ ଶୁଖାଇ ତାକୁ ଆମେ ଯଦି ସେମିତି ରଖିବା ତା'ହେଲେ ସେ ପିଲାକୁ ଏତା ହୋଇପାରେ ରୋଗ ହୋଇପାରେ ଓ ସେ ପିଲା ରୋଗଗ୍ରସ୍ତ ହୋଇପାରେ ତା'ର ଖାଦ୍ୟକୁ ତାକୁ ଯେତିକି ଇଚ୍ଛା ହେଲା ତାକୁ ଆମେ ଟିକେ ଟିକେ ଟିକେ ଟିକେ କରି ଖୁଆଇବା ଦରକାର ଓ ପିଲାଙ୍କ ଯତ୍ନ ନେବା ଦରକାର ପିଲା ଯଦି କାନ୍ଧିଲା ତାକୁ ଆମେ ଧରିବା ଦରକାର ଓ ତାକୁ ଆମେ କେବେ କନ୍ଦାଇବା ଦରକାର ନୁହେଁ ଆମେ ସେ ପିଲାକୁ ସେରେଲାକ୍ ନହେଲେ ଫୁଟା ପାଣି ନହେଲେ ହ୍ରଲିକ୍ସ ଆଦି ଦେଇ ତାକୁ ଖୁଆଇବା ଦରକାର ସେ ପିଲାର ଆମେ ପୁରା ଯତ୍ନ ନେବା ଦରକାର ଓ ସେ ପିଲାକୁ କେବେ ବି ମାନେ ସେ ପିଲାକୁ ଆମେ କେବେ ବିି ଅପର୍ଯ୍ୟାୟରେ ରଖିବା ନାହିଁ ଓ ତାକୁ ସବୁବେଳେ ଭଲ ସେ ରଖିବା ତାକୁ କନ୍ଦାଇବା ନାହିଁ